ହୁଁ ବଗିଚା ଆମେ ଯେତେବେଳେ ଘରେ କରୁ ବିଲରେ କରୁ ସେତେବେଳେ ଦେଖିବାକୁ ବହୁତ ବଢ଼ିଆ ଲାଗେ ଆଉ ତାହାର ଯେ ଅନୁଭବ ସମସ୍ତେ ନେଇପାରନ୍ତିନି ବଗିଚାର ଯେଉଁ ଅନୁଭବ ଯେତେବେଳେ ତାହା ପ୍ରସ୍ଫୁଟିିତ ହୁଏ ଆଉ ତା'ର ଯେଉଁ ପ୍ରକୃତିର ସୌନ୍ଦର୍ଯ୍ୟ ପ୍ରକୃତିର ଗର୍ଭରେ ଯେଉଁ ସୌନ୍ଦର୍ଯ୍ୟ ତାହା ସେତେବେଳେ ହିଁ ଦେଖାଯାଏ ସେଇଟା ସମସ୍ତେ ଅନୁଭବ କରିପାରନ୍ତିନି ଯାହାର ଏହି ଅନୁଭବ ଅଛି ସିଏ ହିଁ ବୁଝିପାରିବେ ଏ କଥା କିନ୍ତୁ ସେଇଟା ଆମର ସବୁ ସିଜେନ୍ରେ ହେଇପାରୁନି ସବୁ ସମୟରେ ହେଇପାରୁନି ବର୍ଷା ସମୟଟା ଆମର ଏ ଏଇଠିକା ପାଇଁ ବହୁତ ବିଶେଷ ଦେଖିବାକୁ ମିଳୁଛି ଆମେ ବି କରୁଛୁ ସେ ବଗିଚା